ପରିବାରର ଆମ ଘର ମହିଳାମାନେ ମାଛ ଧରିବା ପାଇଁ କୌଣସି ସ୍ତାନକୁ ଯାଆନ୍ତି ନାହିଁ କାରଣ ଆମ ଘରେ ସାନବେଳୁ ମହିଳାମାନେ ମାର୍କେଟରୁ ହିଁ ମାଛ ଧରିକି ଆସନ୍ତି କିନ୍ତୁ କୌଣସି ସାଧାରଣତଃ ସମୁଦ୍ର ବା ପୋଖରୀକୁ ମାଛ ଧରିବା ପାଇଁ ଯାଆନ୍ତି ନାହିଁ ଏବଂ ବିଶେଷତଃ କରି ମହିଳାମାନେ ଘରର ସବୁ କାମ କରନ୍ତି ଯଥା ବାସନ ମାଜିବା ଲୁଗା ସଫା କରିବା ଘର ଅଳିଆ ସଫା କରିବା ଏବଂ ଅନ୍ୟାନ୍ୟ ଅନ୍ୟାନ୍ୟ ସେମାନେ ସମସ୍ତଙ୍କର କାମ କରିଥାଆନ୍ତି ମିଳିମିଶି କାମ କରିଥାନ୍ତି ଏବଂ ମହିଳାମାନେ ମାଛ ଧରିବାକୁ ସମୁଦ୍ରକୁ ଯାଆନ୍ତି ନାହିଁ କାରଣ ମହିଳାମାନେ ନିଜ ଦୈନନ୍ଦିନ ଜୀବନରେ ସବୁଥିରେ ଠିକ ଭାବରେ ମାଛ ଧରିବା ଶିଖିନଥାନ୍ତି ଯାହାକି ପୁରୁଷମାନେ ତାହା ସମ୍ପୂର୍ଣ ଭାବରେ ଶିଖିଥାଆନ୍ତି ମହିଳାମାନେ ସମୁଦ୍ରକୁ ଠିକରେ ବୁଝିପାରିବେ ନାହିଁ ଏବଂ ସେମାନଙ୍କର ସେତେ କ୍ଷମତା ନଥାଏ ବୋଲି ସେମାନେ ମନେ କରନ୍ତି କିନ୍ତୁ ପୁରୁଷମାନେ ଠିକ ଭାବରେ ଶିଖିଥାଆନ୍ତି ଏବଂ ସେମାନେ ମାଛ ଧରିବା ଜାଣନ୍ତି ତେଣୁକରି ମହିଳାମାନଙ୍କୁ ଏକ ବିପଦ ନ ହଉ ତେଣୁକରି ମହିଳାମାନେ ମାଛ ଧରିବା ପାଇଁ ଯାଆନ୍ତି ନାହିଁ